ମୁଇଁ ଗୁଟେ ଚେଲେଞ୍ଜ୍ ମାରିକିନା ଗୁଟେ ଜିନିଷ୍ ବନାଲି ଡାଲ୍ମା ଡାଲ୍ମା କା'ଯେ ଡାଏଲ୍ ଦରକାର୍ ଆଲୁ ଦରକାର୍ କୁବି ଟମାଟୋ ଝୁନ୍ଗା ଯେତେ ପନିପରିବା ଅଛେ ସବୁ ମିଶେଇକରି ଗୁଟେ ଡାଲ୍ମା ବନାଲେ ଭଲ୍ ଲାଗ୍ସି ଆରୁ ସବୁ ମିଶେଇକରି ଡାଲ୍ମା ଡାଲ୍ମା ବନା ହେଲା ଡାଲ୍ମା ବନେଇ କରି ତା'ର୍ପରେ ସେନେ ଜିରା ଗୁଣ୍ଡ୍ ଟିକେ ପକା ହେଲା ତା'ର୍ପରେ ମିର୍ଚା ଦେଇକରି ରସୁଣ୍ ଦେଇକରି ସେଟା ପର୍ଝିଲୁଁ ପର୍ଝି କରି ବହୁତ୍ ଟେଷ୍ଟ୍ ହେଇଥିଲା ସେ ଡାଲ୍ମା ହେଲେ କୁବିକେ ଆଗୁ କୁବିକେ ପଛେ ସିଝାଲୁଁ କୁବି କେ ସିଝେଇ କରି ଲଗାଲା ଆଲୁ କୁବି ଚନାକେ ସିଝେଇ କରି ଲଗାଲେ ଆମେ ଡାଏଲ୍ ସାଙ୍ଗେ ଟମାଟୋ ପକେଇ କରି ପଛେ ଲୁନ୍ ପକାଲୁଁ ଆରୁ ବହୁତ୍ ସିଝାଲା ପରେ ହରଡ଼୍ ଡାଲି ହେବାର୍ ଅଛେ ମୁଗ୍ ଡାଏଲ୍ ହେଲେ ଟେଷ୍ଟ୍ ନାଇଁ ଲାଗେ ଡାଲ୍ମା ହରଡ଼୍ ଡାଏଲ୍ ପକାଲୁଁ ହରଡ଼୍ ଡାଏଲ୍ ସାଙ୍ଗେ ରାନ୍ଧ୍ଲେ ଭଲ୍ ଲାଗ୍ସି ଡାଲ୍ମା ଡାଲ୍ମା ବନେଇ ସାର୍ଲା ପରେ ତାହାକେ ଓହ୍ଲେଇ କରି ଜିରା ଗୁଣ୍ଡ୍ ପକେଇ ଦେବ ଜିରା ଗୁଣ୍ଡ୍ ପକେଇ କରି ଇ'ଟା କଲେ ଭଲ୍ ଲାଗ୍ସି ଡାଲ୍ମା ପୁରା ଟେଷ୍ଟ୍ ଲାଗ୍ସି